ହ୍ୟାଲୋ ଆଜ୍ଞା ଆପଣ ବିଦ୍ୟୁତ୍ ଅଫିସ୍ରୁ କହୁଥିଲେ କି ମୋର ଗତ ମାସର ବିଦ୍ୟୁତ୍ ବିଲ୍ର ରେକର୍ଡ଼ ଦେଖିବାର ଥିଲା ଆପଣଙ୍କ ପାଖରେ ରେକର୍ଡ଼ ଅଛି ତା'ହେଲେ ଆପଣ ମୋତେ ରେକର୍ଡ଼୍ର ନକଲ କରି ଦେଇପାରିଥାନ୍ତି କି କାରଣ ଗତ ମାସର ବିଲ୍ଟିକୁ ମୁଁ ଭଲକି ଦେଖିନାହିଁ ଏବଂ ଭଲକି ଯାଞ୍ଚ କରିନାହିଁ ଆପଣ ଯଦି ଗତ ମାସର ରେକର୍ଡ଼୍କୁ ନକଲ କରି ଦେଇଥାନ୍ତେ ତା'ହେଲେ ଭଲ ହେଇଥାନ୍ତା ମୋର ଗତ ମାସର ବିଦ୍ୟୁତ୍ ବିଲ୍କୁ ଭଲସେ ଦେଖି ଯୋଡ଼ିବାର ଥିଲା ଆପଣ ଏଇ ବିଦ୍ୟୁତ ବିଲ୍ର ଏକ ନକଲ କପି ଦେଇପାରିଥାନ୍ତେ କି